ଖେଳ ଦ୍ଵାରା ଆମେ ଭାଇଚାରା ସୃଷ୍ଟି କରି ପାରିଥାଉ ଅନେକ ଆନନ୍ଦ ଉଲ୍ଲାସ ମଧ୍ୟ ପଡ଼ିଆରେ ଦେଖାଯାଏ ଯେମିତିକି ଆମେ ଦେଖିବା ଭାରତ ପାକିସ୍ତାନର ମ୍ୟାଚ ହେଲେ ଆମେ ଏକ ଅଲଗା ଆନନ୍ଦ ମଧ୍ୟ ଉଠାଇପାରିଥାଉ ଅଲଗା ଭାବରେ ଆମେ ଗୋଟେ ଖୁସି ଯାହିର କରିପାରିଥାଉ ଆମେ ଆମ ଆମ ଭିତରେ ଭାଇଚାରା ସୃଷ୍ଟି କରିବା ସହ ଖେଳ ଦ୍ଵାରା ଆମର ମାନସିକ ଶାନ୍ତି ରହିଥାଏ ଆମର ମନରୁ ଦୁଶ୍ଚିନ୍ତା ଭାବ ଦୂର ହୁଏ ଖେଳ ଦ୍ଵାରା ଆମେ ସୁସ୍ଥ ଓ ସୁରକ୍ଷିତ ମଧ୍ୟ ରହିଥାଉ